ଘୋଡ଼ାର ଗତିବିଧି ହେଉଛି ଘୋଡ଼ାରେ ଆମେ ଦୂର ଯାଗାକୁ ଗଲାବେଳେ ବ୍ୟବହାର କରିଥାଉ ଘୋଡ଼ାକୁ ତା'ର ପିଠିରେ ବସିକି ଜିନିଷପତ୍ର ମାଲ୍ ଜିନିଷ ବି ନେଇଥାଉ ବାହାରକୁ କୁଆଡ଼େ ଗଲେ ବି ସବୁ ଜିନିଷ ଲୋଡ଼୍ କରି ଗାଡ଼ି ଭଳିଆ ବ୍ୟବହାର କରିଥାଉ ଘୋଡ଼ାର ଉପରକୁ ଚଢ଼ିବା ପାଇଁ ହେଲେ ଆମେ ରସି ଲଗାଇଥାଉ ଘୋଡ଼ାର ପିଠିରେ ଗୋଟିଏ ଆସନ ପକାଇଥାଉ ବେକରେ ଦଉଡ଼ି ଲାଗିଥାଏ ଘୋଡ଼ା ପିଠିରେ ବସିକି ଆମେ ସେ ଜୋରରେ ଚାଲିବା ପାଇଁ ହେଲେ ସେ ଦଉଡ଼ିକୁ ଭିଡ଼ିଲେ ସେ ଜୋରରେ ଦୌଡ଼ି ଦୌଡ଼ି ଯାଇଥାଏ ଆଉ ବହୁତ ବି ଭଲ ଲାଗେ ଠିକ୍ ସମୟରେ ଠିକ୍ ଯାଗାରେ ବି ପହଞ୍ଚିପାରୁ